ମୋର ପ୍ରିୟ ବାଇକ୍ ହେଲା ଏଫ୍ଜେଡ୍ଏସ୍ ଦୁଇଶହ ସିସି ବାଇକ୍ ମୁଁ ମୋର ବାପାଙ୍କୁ ବି ଇ ବାଇକ୍ ଘିନ୍ବାର ଲାଗି କହିଥିଲି ହେଲେ ସେ ମୋତେ ଏଚ୍ଏଫ୍ ଡିଲକ୍ସ ବାଇକ୍ ଆଣିଦେଲେ ମୁଁ ପଇସା ପତ୍ର କମାଇଲେ ଏଫ୍ଜେଡ୍ଏସ୍ ଦୁଇଶହ ସିସି ବାଇକ୍ ଘିନ୍ବାରକୁ ଚାହିଁବି କି କାରଣ ଏଇଟା ମୋର ସପନର ବାଇକ୍ ଏହି ବାଇକ୍ଟା ଚଳାଇବାର ଲାଗି ବି ବହୁତ ଆରାମଦାୟକ ଲାଗ୍ସି ଏହି ବାଇକ୍ ବହୁତ ସୁନ୍ଦର ବି ଦେଖାଯାଏସି